ମୁଁ ପ୍ରତିଦିନ ସକାଳୁ ଉଠି ଦୌଡ଼ାଦୌଡ଼ି କରିଥାଏ ଏକ୍ସରସାଇଜ୍ କରିଥାଏ ମୁଁ ମ୍ୟାକ୍ସିମମ୍ ତ ଦିନକୁ ଦଶରୁ ପନ୍ଦର କିଲୋମିଟର ମଧ୍ୟ ଦୌଡ଼ିଥାଏ ଯାହାଦ୍ୱାରାକି ଶରୀର ମୋର ସୁସ୍ଥ ରହେ ଏବଂ ମଧ୍ୟ ରହିଥାଏ ଦୌଡ଼ିବା ମୋର ହେଉଛି ହ୍ୟାବିଟ୍ ମୋତେ ଦୌଡ଼ିବାକୁ ଭଲ ଲାଗେ ମୁଁ ବହୁତ ଫାର୍ଷ୍ଟ ମଧ୍ୟ ଦୌଡ଼ିପାରେ ମୁଁ ପ ମିନିଟ୍ ଶହେ ମିଟର ମଧ୍ୟ ଦୌଡ଼ି ପାରିବି ଯେଉଁଟାକି ମୋର ଗୋଟେ ରେକର୍ଡ଼ ଅଛି ଆମ ସ୍କୁଲ୍ ବେଳରୁ ଯାହାଦ୍ୱାରା ମୁଁ ମଧ୍ୟ ବହୁତ ପ୍ରାଇଜ୍ ପାଇଛିି ମୁଁ ଦିନକୁ ତ ଦୌଡ଼େ ଏବଂ ଏହି ଦୌଡ଼ିବା ଯୋଗୁଁ ମୁଁ ମଧ୍ୟ ଗୋଟେ ଲକ୍ଷ୍ୟ ରଖିଛିି କି ମୁଁ ଅଲମ୍ପିକ୍ରେ ଭାଗ ନେବି ଏବଂ ଆମ ଦେଶକୁ ଆମ ଦେଶ ବା ଇଣ୍ଡିଆକୁ ଆମ ଭାରତକୁ ମୁଁ ସମସ୍ତଙ୍କ ଆଗରେ ପୁରା ୱାଲ୍ଡରେ ରିପ୍ରେଜେଣ୍ଟ କରିବି ଆଉ ଆମ ଦେଶର ଏବଂ ବାବା ମାଆଙ୍କର ନାଁ ରଖିବି ଦୌଡ଼ାଦୌଡ଼ି ପାଇଁ ମୁଁ ମୋର ମୁଖ୍ୟତଃ ମୋ ହଷ୍ଟେଲ୍ରେ ମୁଁ ପ୍ଲସ୍ ଟୁ ଟାଇମ୍ରୁ ମୁଁ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲି ଏବଂ ପ୍ଲସ୍ ଟୁ ଟାଇମ୍ରେ ସେଇ ପାଞ୍ଚରୁ ଛଅ କିଲୋମିଟର ଦୌଡ଼ାଦୌଡ଼ି କରୁଥିଲି କିନ୍ତୁ ଏବେ ଯେହେତୁ ମୋର ପ୍ଲସ୍ ଟୁ ସରି ପ୍ଲସ୍ ଥ୍ରୀ ହେଲାଣି ମୋତେ ଏବେ ଟାଇମ୍ ବହୁତ ମିଳୁଛି ତେଣୁ ମୁଁ ଦିନକୁ ଦଶରୁ ପନ୍ଦର କିଲୋମିଟର ଦୌଡ଼ୁଛି ପ୍ରାକ୍ଟିସ୍ କରୁଛି ଯାହାଦ୍ୱାରା କି ମୁଁ ଆହୁରି ଫାର୍ଷ୍ଟ ହୋଇପାରିବି ଏବଂ ସମସ୍ତ ଦେଶକୁ ଅଲମ୍ପିକ୍ରେ ଅନ୍ୟ ଦେଶକୁ ଅଟକାଇ ପାରିବି ବା ସମସ୍ତଙ୍କୁ ହରାଇପାରିବି ଦେଶମାନଙ୍କଠାରୁ ଜିତିବାକୁ ହେଲେ କଷ୍ଟ କରିବାକୁ ପଡ଼ିବ କଷ୍ଟ କଲେ ହିଁ କୃଷ୍ଣ ମିଳନ୍ତି ଯାହାଦ୍ୱାରା ଅନ୍ୟ ଦେଶ କରିବ ଦୌଡ଼ିବା ପାଇଁ ମୁଁ ମୁଖ୍ୟତଃ ୟୁଜ୍ କରିଥାଏ ଏବଂ ଗୋଟେ ହାଫ୍ ପ୍ୟାଣ୍ଟ ଗୋଟେ ଫୁଲ୍ ପେ ଫୁଲ୍ ଗଞ୍ଜି ବା ବେଳେବେଳେ ହାଫ୍ ଗଞ୍ଜି ମଧ୍ୟ ୟୁଜ୍ କରିଥାଏ କାରଣ ଦୌଡ଼ିବା ସମୟରେ ଦେହରୁ ବହୁତ ଝାଳ ବାହାରିଥାଏ କିନ୍ତୁ ମୋ ପାଖରେ ଥିବା ଦ୍ୱାରା ମୁଁ ବହୁ ସେ ଝାଳ ମଧ୍ୟ ବହୁତ କମ୍ ବାହାରିଥାଏ କାରଣ ହେଉଛି ବହୁତ ଫ୍ଲେକ୍ସିିବଲ୍ ଏବଂ ତାହା ବହୁତ ଭଲ ପିନ୍ଧିବାକୁ ଲାଗେ ଏବଂ ବହୁତ ସୁନ୍ଦର ମଧ୍ୟ ଦେଖାଯାଏ ଯାହାଦ୍ୱାରା କି ମୋତେ ବହୁ ଭଲ ସଟ୍ରେ ବହୁତ ଏତେ ବାଟ ଦୌଡ଼ିଲେ ମଧ୍ୟ ମଓତେ ଏତେ କଷ୍ଟ ହୁଏ ନାହିଁ ଏବଂ ଦୌଡ଼ାଦୌଡ଼ି କଲେ ଦୌଡ଼ିକି ଆସି ମୋତେ ଗ୍ଲୁକୋଜ୍ ପାଣି ପିଇବାକୁ ପଡ଼େ ବହୁତ କାରଣ ବହୁତ ଦେହ ଥକିଥାଏ ନିଶ୍ଵାସ ପ୍ରଶ୍ଵାସ ନେବାରେ ମୋତେ ଟିକେ କଷ୍ଟ ହୋଇଥାଏ ତେଣୁ ଗ୍ଲୁକୋଜ୍ ପାଣି ସହିତ ମୁଁ କିଛି ସମୟ ରେଷ୍ଟ କରିଥାଏ ଏବଂ ଦୌଡ଼ିଲା ମଧ୍ୟ ମଧ୍ୟ ମୁଁ କିଛି ସମୟ ରେଷ୍ଟ ନେଇଥାଏ ଅଧାବାଟେ ରେଷ୍ଟ ନେଲା ପରେ ପୁନଃ ଦୌଡ଼ିଥାଏ କାରଣ ଏକାଥରେ ଦଶ ପନ୍ଦର କିଲୋମିଟର ଦୌଡ଼ିଲେ ଦେହ ବହୁତ ଖରାପ ହୋଇପାରେ ତା ଦୁଇ ତିନି ଦିନ ଦୌଡ଼ି ହେବ ନାହିଁ ଯେବେ ମୁଁ ପ୍ରଥମଥର ଦୌଡ଼ିଥିଲି ସେତେବେଳେ ଦୁଇରେ ତିନି କିଲୋମିଟର ଦୌଉିଲି ଏବଂ ସେଇ ପ୍ରଥମ ଥରରେ ହିଁ ମୋର ଦେହ ହାତ ଟୋଟାଲ୍ ଦରଜ ହୋଇଯାଇଥିଲା ଏବେ ଆଉ ତବେଠୁ ତାପରେ ଆଉ ଦି ତିନି ଦିନ ମୁଁ ଦୌଡ଼ି ପାରିନଥିଲି ତାପରେ ତିନି ଚାରି ଦିନ ପରେ ମୁଁ ବହୁତ ତିନି ଚାରି ତିନି ଚାରି ଚାରି ପାଞ୍ଚ ଆସ୍ତେ ଆସ୍ତେ ଆସ୍ତେ ଆସ୍ତମ କିଲୋମିଟର ବଢ଼ିଥିଲା ଏବେ ମୁଁ ଚାରିରୁ ପାଞ୍ଚ କିଲୋମିଟର ଆରାମସେ ଦୌଡ଼ିପାରୁଛି ସେତେବେଳେ ଦୌଡ଼ି ପାରୁଥିଲି ଏବେ ମୁଁ ଆରାମସେ ଦଶରୁ ପନ୍ଦର କିଲୋମିଟର ରହି ରହି ଆରାମସେ ଦୌଡ଼ିପାରୁଛି ଏବଂ ମୋର ଅଭ୍ୟାସ ଏତେ ହୋଇଗଲା କି ମୁଁ ଆଉ ଯେବେ କୋଡ଼ିଏ କିଲୋମିଟର ଦିନକୁ ଦୌଡ଼ି ପାରିବି ମୁଁ ଅଲମ୍ପିକ୍ରେ ମଧ୍ୟ ଭାଗ ନେବି ଯାହାଦ୍ୱାରା କି ମୁଁ ମୋ ଦେଶକୁ ଅନ୍ୟ ଦେଶମାନଙ୍କ ଆଗରେ ବା ପୁରା ୱାଲ୍ଡ ଆଗରେ ରିପ୍ରେଜେଣ୍ଟ କରିପାରିବି